ମୁଁ ଜଳଖିଆ ତିଆରି କରୁଥିବାର ନାମ ହେଉଛି ମ୍ୟାଗି ଯେଉଁଟା କି ମୋତେ ବହୁତ ଭଲଲାଗେ ମୁଁ ସେହି ରେସିପିଟା ଆପଣଙ୍କ ସହିତ ଶେୟାର କରିବା ପାଇଁ ଚାହିଁବି ମ୍ୟାଗି ତ ଆପଣ ବହୁତ କମ୍ ଟାଇମ୍ରେ ବି ବନାଇପାରିବେ କିଛି ଅଧା କପ୍ ପାଣି ନେଇକି କିଛି ମ୍ୟାଗି ମସଲା ନେଇକି ମ୍ୟାଗି ନେଇକି ସେଇଟା ଆପଣ କରିପାରିବେ କିନ୍ତୁ ତାକୁ ଯଦି ଆପଣ କିଛି ସ୍ଵାଦିଷ୍ଟ ହିସାବରେ ବନାଇବା ପାଇଁ ଚାହିଁବେ ତା'ହେଲେ ଗୋଟିଏ କଡ଼େଇରେ ତେଲ ନେଇ ସେଥିରେ କିଛି ପିଆଜ ପକାଇ ତାକୁ ଆପଣ ଫ୍ରାଏ କରିଦେବେ ତାକୁ ଅଧିକ ଟାଇମ୍ ଭାଜି ସରିଲା ପରେ ଆପଣ ଆପଣଙ୍କ ହିସାବରେ ସାମଗ୍ରୀ ସେଥିରେ ପକାଇପାରିବେ ଯଦି ଆପଣଙ୍କ ପାଖରେ କିଛି ସାମଗ୍ରୀ ନାହିଁ ତା'ହେଲେ ଆପଣ ସେତିକିରେ ବି ଆପଣ ମ୍ୟାଗି କରିପାରିବେ କିନ୍ତୁ ମୁଁ ସେଥିରେ କିଛି କ୍ୟାପ୍ସିକମ୍ ଗାଜର କୋବି ଇତ୍ୟାଦି ପକାଇକି ତାକୁ କିଛି ଟାଇମ୍ ଭାଜି ତାକୁ ଭାଜିସାରିଲା ପରେ ସେଥିରେ କିଛି ମ୍ୟାଗି ମସଲା କିଛି ଲୁଣ ସ୍ଵାଦ ଅନୁସାରେ ଦେଇକି ମୁଁ ତାକୁ କିଛି ଟାଇମ୍ ଭାଜି ଥାଏ ଯେତିକି ଟାଇମ୍ ସେ ତାକୁ ଭାଜିବ ତାକୁ ସେତିକି ଭଲଲାଗେ ତାକୁ ଭାଜି ସାରିଲା ପରେ ସେଥିରେ ଅଳ୍ପ ପାଣି ଦେବେ ପାଣି ଦେଇକି ସେଥିରେ ସୋୟା ସସ୍ ପକାଇବେ ଟମାଟୋ ସସ୍ ପକାଇବେ ଆପଣଙ୍କ ହିସାବରେ ଆପଣ ସସ୍ ସେଥିରେ ପକାଇପାରିବେ ତା'ପରେ ଆପଣ ସେଥିରେ ମ୍ୟାଗି ଦେବେ ମ୍ୟାଗିକୁ କିଛି ଟାଇମ୍ ଫୁଟିବା ପାଇଁ ଛାଡ଼ିଦେବେ ଫୁଟି ସାରିଲା ପରେ ମ୍ୟାଗି ଆପଣ ପ୍ଲେଟ୍କୁ କାଢ଼ିକି ସେଥିରେ ଧନିଆ ପତ୍ର ପକାଇକି ଆପଣ ସସ୍ ବି ପକାଇପାରିବେ ଆପଣ ତା'ପରେ ଆରାମସେ ଖାଇ ବି ପାରିବେ